ବର୍ତ୍ତମାନର ପରିସ୍ଥିତି ବର୍ତ୍ତମାନର ଯେଉଁ ସମୟ ଅଛି ସେଥିରେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଲୋକଙ୍କୁ ବହୁତ ଦିଗରେ ବହୁତ ସାହାଯ୍ୟ କରେ ଲୋକମାନେ ବାହାରକୁ ଯାଇକି ଶିଖିବା ବଦଳରେ ଏବେ ଘରେ ବସି ସୋସିଆଲ ମିଡ଼ିଆ ଦ୍ୱାରା ବହୁତ କିଛି ଶିଖିପାରୁଛନ୍ତି ସ୍ୱାବଲମ୍ବୀ ମଧ୍ୟ ହୋଇପାରୁଛନ୍ତି ଯାହାପାଇଁ କି ଫଳରେ ବି ଲୋକମାନଙ୍କର ବହୁତ ଗୁଡ଼େ ସମୟ ବି ବଞ୍ଚୁଛି ଓ ବହୁତ କିଛି ଶିଖିବାକୁ ମଧ୍ୟ ମିଳୁଛି ଏହି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ମାଧ୍ୟମରେ